ଆମ ଜିଲ୍ଲା ଯାଜପୁରରେ ପ୍ରାୟତଃ ସମସ୍ତେ ଧାନ ଚାଷ କରି ନିଜର ଜୀବିକା ନିର୍ବାହ କରିଥା'ନ୍ତି ଧାନ ଚାଷ କରିବା ପାଇଁ ବହୁଳ ପରିମାଣରେ ପାଣିର ଆବଶ୍ୟକତା ପଡ଼ିଥାଏ ସେଥିପାଇଁ ଧାନ ଚାଷ ବର୍ଷା ଋତୁରେ କରା ଯାଇଥାଏ କିନ୍ତୁ ସେହି ବର୍ଷ ବର୍ଷା ଆବଶ୍ୟକତା ଅନୁଯାୟୀ ହୋଇନଥାଏ କିମ୍ବା ଧାନ ଚାଷ ପାଇଁ ଉପଯୁକ୍ତ ନଥାଏ ଏବଂ ଯଦି ମୌସୁମୀର ପ୍ରବାହରେ ବର୍ଷା ବିଳମ୍ବରେ ଅଥବା ଶୀଘ୍ର ହୋଇଥାଏ ସେହି ବର୍ଷ ଚାଷୀମାନେ ପାଖରେ ଥିବା ନଦୀ କିମ୍ବା ହ୍ରଦରୁ ମୋଟର ସାହାଯ୍ୟରେ ଚାଷ ଜମିକୁ ପାଣିର ଯୋଗାଇ ଦେଇଥା'ନ୍ତି କିନ୍ତୁ ଏହି ଉପାୟରେ ମୋ'ର ଏବଂ ଆମ ଗ୍ରାମର ବହୁତ ଲୋକଙ୍କର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ ଯାହା ଆମ୍ଭମାନଙ୍କୁ ଧାନ ଚାଷରୁ ଅର୍ଜନ ହୁଏ ନାହିଁ